ହ୍ୟାଲୋ ହଁ କୁହନ୍ତୁ ହଁ ନମସ୍କାର

ଆପଣ ସାଇନ୍ସ ନେବାକୁ ଚାଁହୁଛନ୍ତି ନା ଆର୍ଟ୍ସ ନେବାକୁ ଚାଁହୁଛନ୍ତି ନା କମର୍ସ ଆର୍ଟ୍ସ ନେବେ ହଁ ହଁ ହଁ ଆର୍ଟ୍ସ ନେବେ ଆର୍ଟ୍ସ ନେଲେ ମୁଁ ମଧ୍ୟ ଟିକେ ଭଲ ଭାବରେ ପଢ଼ିବାକୁ ପଡ଼ିବ ନା ସେ ଯେଉଁ କଣ ନେବେ କି ଆର୍ଟ୍ସର ଇ ଆର୍ଟ୍ସ ଆର୍ଟ୍ସ ନେବେ ବୋଲି କହୁଛନ୍ତି ପରା ଆର୍ଟ୍ସ ନେବେ ଆର୍ଟ୍ସ ଆର୍ଟ୍ସ ନେଲେ ମଧ୍ୟ ଭଲ ଭାବରେ ପାଠ ପଢ଼ିବା ତ

ହଉ ଆର୍ଟ୍ସର ତ ହଁ ହଁ ହଁ ସାବିତ୍ରୀ ସାବିତ୍ରୀ ପଡ଼ିଲେ ଭଲ କିନ୍ତୁ ଏଜୁକେସନ୍ଟା ନେବେ ଆଉ ଶିକ୍ଷା ନେବ ମାନେ ସେଇଟାରେ ଭଲ ଭାବରେ ବୁଝାବୁଝି କଲେ ତମେ ଆଗକୁ ଯାଇ ପାରିବ ଆଉ ପୋଲିଟିକାଲ୍ ସାଇନ୍ସ ମଧ୍ୟ ନେବେ ହଁ ପୋଲିଟିକାଲ୍ ସାଇନ୍ସ ନେବାକୁ ପଡ଼ୁଛି ଆର୍ଟ୍ସର ସେଇଟା ନେଲେ ଭଲ ଆଉ ଓକିଲ ହେଇପାରିବେ ଓକିଲାତି ବିଷୟରେ ସବୁ କିଛି ଜାଣିପାରିବେ ଆପଣ ସେମିତି ଆର୍ଟ୍ସର ଏଇ ଦୁଇଟା ଏଇ ଦୁଇଟା ସବଜେକ୍ଟ ନେବେ ଭଲ ଆଗକୁ ତ ଯାଇ ପାରିବେ ଏ ଜିନିଷ ଏ ଦୁଇଟା ପଢ଼ିଲା ପରେ ତ ଯାହେଲେ ଆଗକୁ ଯାଇପାରିବେନା ତ ପିଲାଛୁଆଙ୍କ ବିଷୟରେ ଜାଣିପାରିବେ ଯାହେଲେ ତମେ ନିଜ କ୍ୟାରିଅର୍ ନିଜେ ଗଢ଼ି ପାରିବେ

ହଁ ହଁ ହଁ ହଁ ନାଇଁ ଏଜୁକେଟେଡ଼୍ ନା ପୋଲିଟିକାଲ୍ ସାଇନ୍ସ ଏଇଟାକୁ ନିଅନ୍ତୁ ନେଲା ପରେ ଯାହେଲେ ଉପରକୁ ସେ ଓକିଲ ଓକିଲାତି ବିଷୟରେ ଯାହେଲେ ଜାଣିପାରିବେ ନା ତ ଜାଣିକିରି ଉପରକୁ ଯାଇ ପାରିବେ